ଆମ ଗାଁରେ ଗୋଟିଏ ପୋଖରୀ ଅଛି ସେଇ ପୋଖରୀକୁ ଆମେ ମାଛ ଧରିବାପାଇଁ ଯାଉଥାଉ ମାଛ ଧରିବା ଆଗରୁ ଆମେ ଆମ ଗାଁର ବଜାରରୁ ମାଛ ଧରିବାର ଜାଲ କିଣିଥାଉ ଆମେ ଏକ ଏକଜୁଟ ହୋଇ ଆମେ ମାଛ ଧରିବାପାଇଁ ଯାଇଥାଉ ସେହି ମାଛ ଧରିବାରେ ସମୟରେ ଆମେ ଗୀତ ମଧ୍ୟ ଗାଇଥାଉ ଆମେ ଗୀତ ଗାଇଲେ ଆମମାନଙ୍କୁ ଆନନ୍ଦ ମିଳିଥାଏ ଯେଉଁ ଗୀତଟି ଆମେ ଗାଇଥାଉ ତାହା ହେଲା ଆ ଆରେ ମାଛ ଆ ଆମ ଜାଲରେ ତୁ ଫସି ଯା ଆରେ ମାଛ ଆ ଆ ଜଲଦି ଆ ଜଲ୍ଦି ତୁ ଆ ଏମିତି ଅନେକ ଗୀତ ନେଇଥାଉ ସାଙ୍ଗସାଥି ମେଲେ ବହୁତ ଲୋକ ଯାଇଥାଉ ମାଛ ଧରିଲା ପରେ ସମସ୍ତେ ଆନନ୍ଦରେ ସେମା ମାଛକୁ ବାଣ୍ଟିକୁଣ୍ଟି ଘରକୁ ଆଣୁ